ଓଡିଆ ଭାଷାର ଅନନ୍ୟ ବୈଶିଷ୍ଟ୍ୟ ରହିଛି ବେଳେବେଳେ କିଛି ଶବ୍ଦ ଏପରି ଥାଏ ତାର ଉଚ୍ଚାରଣ କରିବା ବ୍ୟକ୍ତି ପାଇଁ କଷ୍ଟକର ହୋଇପଡ଼େ କିନ୍ତୁ କେତକ ପରିସ୍ଥିତିରେ ତାହାକୁ ସନ୍ଧି ବିଚ୍ଛେଦ କରାଯାଇ ଉଚ୍ଚାରଣ ଏବଂ ବ୍ୟାକରଣ କରିବା ପାଇଁ ସହଜ ହୋଇଥାଏ ଯେମିତିକି ମହା ଯୁକ୍ତକ ଋଷି ମହର୍ଷି ବିଦ୍ୟା ଯୁକ୍ତକ ଆଳୟ ବିଦ୍ୟାଳୟ ଜଗତ ଯୁକ୍ତକ ଇସ ଜଗଦୀଶ ଯଥା ଯୁକ୍ତକ ଉଚିତ ଯଥୋଚିତ